ଆମଙ୍କର ବର୍ଷା ଋତୁ ବହୁତ ଭଲ ଲାଗେ ବର୍ଷା ଋତୁରେ ଆମେ ବର୍ଷା ଝିପି ଝିପି ହଉଥାଏ ତ ଇଆଡ଼େ ସିଆଡ଼େ ବୁଲ୍ବାକେ ଭଲ୍ ଲାଗେ ବର୍ଷାରେ ଆମେ ଭିଜି ଭିଜି ସବୁ କିଛି କରୁଁ ବର୍ଷା ଦିନେ ଏକା ଭଲ ଲାଗେ କାଣା ଯେ ଖରା ଦିନେ ଭଲ୍ ନାଇଁ ଲାଗେ ଖରା କର୍ବା ଶୀତ ଦିନେ ଶୀତ ହେବା ତ ବର୍ଷା ଦିନେ ଏକା ବହୁତ ଭଲ ଲାଗେ ବର୍ଷାରେ ସବୁ କିଛି ଥିଲେ ଖାଇବା ପିଇବାକେ ଥିଲେ ଆମକେ ବର୍ଷା ଋତୁ ଏକା ବହୁତ ଭଲ ଲାଗେ ତ ହେଥିର୍ କାଜି ଆମ୍କେ ବର୍ଷା ଋତୁ ଏକା ବହୁତ ଭଲ ଲାଗ୍ସି ବର୍ଷାରେ ଝିପିର୍ ଝିପିର୍ ପାଣିରେ ତା ପରେ ଖାଇବାର୍ ସୁବିଧା ଥିଲେ ଘରେ ମୁଠି ଥିଲେ ଘରେ ରହିବ ଘରେ ରାନ୍ଧ୍ବ ସବୁ କିଛି କର୍ବ ବର୍ଷା ଏକା ବର୍ଷା ଋତୁ ଏକା ଆମ୍କେ ବହୁତ ଭଲ ଲାଗେ ବର୍ଷାରେ ଏକା ଆମେ ବହୁତ ବ୍ୟବହାର କରୁଁ ଗରମ ଦିନେ ଗରମ ଲାଗ୍ବା ବର୍ଷା ଦିନେ ଶୀତ ଦିନେ ଶୀତ ଲାଗ୍ବା ତ ବର୍ଷା ଦିନେ ବହୁତ ଭଲ ଲାଗ୍ବା ବର୍ଷାରେ ଏକା ଆମେ ବର୍ଷା ଋତୁ ଏକା ଆମ୍କେ ବହୁତ ଭଲ ଲାଗେ ସବୁ କିଛି ସୁନ୍ଦର୍ ଲାଗେ ସଫା ସୁତର୍ ବି ଦିଶେ ବର୍ଷା କାଦ ଟିକେ ସିନା ଲାଗେ ହେଲେ ବହୁତ ଭଲ ଲାଗେ